ପିକନିକ୍ ଚାର ଜନ୍ ଯିମା ଯେ ହେନେ କେତେ ଟଙ୍କା ଲାଗବା ସେଇଟା ହିସାବ ମନେ ଟିକେ ଜନ ତ ଚାର୍ ଜନ୍ କେ କେନ୍ତା ତିନ୍ ହଜାର୍ ଟଙ୍କା ଲାଗଲା ଆର୍ ବାକି ଛ ଜନ୍ କେ କେତେ ଟଙ୍କା ଲାଗବା ସେଟା ଟିକେ ଆମ୍ କେ କହିଦିଅ ଯେ ଆମେ ସେଟା ହିସାବ ପାତି କରମୁ ଆରୁ ସମସ୍ତ ବସିକି ନା ପିକନିକ୍ ଯିବାର ପ୍ଲାନ୍ କର୍ ମୁଁ ଆର୍ ସବୁ ଗାଡ଼ି ଭଡ଼ା ବି ଏକାଠି ଦେମୁଁ ବୋଲି କରି ହେଟା ସମସ୍ତେ କଥା ହେନୁଁ ଅର୍ କହୁଥିନୁଁ ତ ଟିକେ ଆମ୍ କେ ଜନେଇ ଦେବେ ଯେ କେତେ ଟଙ୍କା ହେବା ଯେ ଆମେ ସେଇଟା ତମକେ ଆଗ୍ଲିନୁ କହି ଦେଇଥିମୁ ଆରୁ ତମେ ଆମ ଆମ୍ କେ ଇଟା କେତେ ଦିନ ଜୀମୁଁ ଇ ଟା କାଇଁ ଟା ସେ ହିସାବରେ ଆମର ପଇସା ମାନେ ଦେମୁଁ